ମୁଁ ଯେତେବେଳେ କୌଣସି ଏକ ନୂଆ ଗୀତ ଶୁଣେ ମୁଁ ତାହାକୁ କେମିତି ଭଲ ଭାବରେ ନାଚିବି ତାହା ବିଷୟରେ ମୁଁ ଭାବିଥାଏ ଆଉ ମୁଁ ମଧ୍ୟ ମୋ ଘରେ ଏକ ଦୁଇ ପଟ ସାଇଡ଼ ଗୋଟିଏ ଘର ଅଛି ଦୁଇ ପଟେ ଦୁଇଟା ମିରର ଅଛି ସେ ମିରର ସାମ୍ନାରେ ଛିଡ଼ା ହେଇକି ନାଚିବାକୁ ଚେଷ୍ଟା କରେ ଯଦି ମୋର କୌଣସି ପ୍ରକାର କିଛି ଅଙ୍ଗଭଙ୍ଗି ମୋର ଅସୁବିଧା ହେଲା ତାହେଲେ ମୋର ଯିଏ ଶିକ୍ଷକ ଅଛନ୍ତି ଯିଏ ନୃତ୍ୟ ଗୁରୁ ଅଛନ୍ତି ମୁଁ ତାଙ୍କର ପରାମର୍ଶ ଯାଇ ନିଏ ଆଉ ପରାମର୍ଶ ନେଇ ମୁଁ ମୋର ନାଚକୁ ସଂଶୋଧନ କରି ଭଲ ନାଚରେ ପରିଣତ କରିଥାଏ